ବଗିଚା କାମକୁ ଏକ ସଉକ ଭାବରେ ମୁଁ ଗ୍ରହଣ କଲି କାହିଁକିନା ବଜାରରେ ମିଳୁଥିବା ପନିପରିବା ସବୁ ରାସାୟନିକ ସାର ବ୍ୟବହାର ହୋଇଥାଏ ଏବଂ ବହୁତ ଦିନର ପନିପରିବା ଶୀତଳଭଣ୍ଡାରରେ ଷ୍ଟୋରେଜ ହୋଇକି ରହିଥାଏ ସେହି ପନିପରିବା ଖାଇବା ଦ୍ଵାରା ଆମର ବହୁତ କ୍ଷତିକାରକ ହେଇଥାଏ ହାର୍ଟ ପ୍ରୋବ୍ଲେମ୍ ହେଇଥାଏ ଆହୁରି ଚର୍ମ ରୋଗ ହେଇଥାଏ ବାତ ରୋଗ ହେଇଥାଏ ବିଭିନ୍ନ ପ୍ରକାର ରୋଗ ଆମକୁ ପହଞ୍ଚାଇଥାଏ ସେଥିପାଇଁ ଆମେ ବଗିଚାର ବଗିଚାରେ ଚାଷ କରିକି ଖାଇବା ଦ୍ଵାରା ଆମର ବହୁତ୍ ଉପକୃତ ହୋଇଥାଏ ଏବଂ ବଜାରରୁ ପନିପରିବାରେ ବହୁତ ଆକାଶ ଛୁଆଁ ଦର ହୋଇଯାଉଛି ଆମେ କିଣିକି ଗରିବ ଲୋକମାନେ ଖାଇପାରୁନା ବଗିଚା ବଗିଚାରେ ଯେଉଁ ଚାଷ ହୋଇଥାଏ ସେହି ଚାଷରୁ ଆମେ ଖାଇବା ଦ୍ଵାରା ଆମର ଦେହ ବହୁତ ସତେଜ ହୋଇଥାଏ ଏବଂ ରକ୍ତ ବି ଠିକ୍ ରହିଥାଏ ସ୍ୱାସ୍ଥ୍ୟ ବି ଠିକ୍ ରହିଥାଏ ଆଉ ବଗିଚାରେ ଆମେ ବିଲ୍କୁଲ୍ ରାସାୟିକ ସାର ପକାଉନା ଆମେ ସଦାବେଳେ ଜୈବିକ ପଦ୍ଧତିରେ ଚାଷ କରୁ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ଵାରା ଆମର ପରିବା ପତ୍ରସବୁ ସତେଜ ରହିଥାଏ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାଉ ଆମେ ବିଭିନ୍ନ ସମୟରେ ଯେକୌଣସି ମୁହୂର୍ତ୍ତରେ ଆମେ ଚାହିଁବା ଆମେ ବଗିଚାରୁ ନିଜ ଇଚ୍ଛା ଅନୁସାରେ ଆମେ ବାଡ଼ିରୁ ଚାଷ ତୋଳି ଆମେ ଖାଇଥାଉ ଏବଂ ନିଜର ସ୍ୱାସ୍ଥ୍ୟକୁ ଆମେ ସତେଜ ରଖିଥାଉ